ମୁଁ ଜୀବିକାରେ ଜଣେ ଗୃହିଣୀ ଅଟେ କିନ୍ତୁ ମୁଁ ଆମ ପାଖ ଗାଁର ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଏ ପାଠ ପଢ଼ାଇବାକୁ ମତେ ଖୁବ ଭଲ ଲାଗେ ସେମାନଙ୍କୁ ପାଠ ପଢ଼ାଇଲା ପଢ଼ାଇଲା ପରେ ତାଙ୍କ ଘର ଲୋକ ସମସ୍ତେ ମୋତେ ଖୁବ ପ୍ରସଂଶା କରନ୍ତି ଓ ସେମାନଙ୍କ ପିଲାମାନେ ମଧ୍ୟ ମୋତେ ଖୁବ ଭଲ ପାନ୍ତି ଏହି କଥାକୁ ନେଇ ଆମ ପରିବାର ଲୋକ ମଧ୍ୟ ଖୁବ ଭଲ ପାନ୍ତି ଓ ସେମାନେ ସବୁବେଳେ ମୋତେ ଉତ୍ସାହିତ କରନ୍ତି ଏହି ଶିକ୍ଷକିତା ଦିଗରେ ସେହିଭଳି କିଛି ସୁଯୋଗ ମୁଁ ସବୁବେଳେ କରିଆସୁଛି